ହଁ ମିଳିବ ନାହିଁ ଏବେ ତ ବହୁତ ଭିବୋର ତ ବହୁତ ଭଲ ପଡ଼ୁଛି ଆପଣ କେତେ ଜିବିର କେତେ ରାମ୍ କ'ଣ ନେବେ କହୁନାହାଁନ୍ତି

ଫୋନଟା ଆମର ପଡ଼ିବ ଦଶ ହଜାର ବାର ହଜାର ପଡ଼ିବ ଆଉ ଆପଣ ଇ ଏମ୍ ଆଇ ଆପଣ ମାସକୁ ପନ୍ଦରଶହ ଲେଖାଁ ନହେଲେ ଦୁଇ ହଜାର ଲେଖାଁ ଦେଲେ ବି ଭଲ ହବ ଜଲ୍ଦି ମାନେ ସୁଜି ହେଇଯିବ ଆଗ ତ ଯେମିତି ହେଲେ ଚାରି ହଜାର ଖଣ୍ଡେ ଦେବାକୁ ପଡ଼ିବ

ହଁ ଆମ ପାଖରେ ଭିବୋ ଅଛି ଓପୋ ଅଛି ସ୍ୟାମସଙ୍ଗ ବି ଅଛି ଆପଣ ଯେଉଁ ମଡ଼େଲ୍ ଆପଣ ଦେଖନ୍ତୁ ଆପଣ ଦେଖନ୍ତୁ ଏସବୁ ଜିନିଷ ଅଛି ଯେଉଁଟା ଆପଣଙ୍କୁ ଯେଉଁ କଲର୍ ବି ଅଛି ତା'ର ବ୍ୟାକ୍ ବ୍ୟାକ୍ ସାଇଡ଼୍ ଯେଉଁ କଲର୍ ବ୍ଲୁ କଲର୍ ଅଛି ବ୍ଲାକ୍ ଅଛି ହ୍ୱାଇଟ୍ ଅଛି ଆପଣଙ୍କ ମନପସନ୍ଦର ବାଛନ୍ତୁ ହଁ ଦୁଇଟା ସିମ୍ ରହିପାରିବ ଆଉ ଆପଣଙ୍କର ମ୍ୟୁଜିକ୍ ଆଉ ଏସବୁରେ ଯଦି ହ୍ୟାଙ୍ଗ ହବ ବି ଆପଣ ଆଣିକି ସଜାଡ଼ି ବି ପାରିବେ ଆମ ପାଖରେ କ୍ୟାମେରା ତ ପୁରା ଭଲ ଅଛି ଆଉ ଆପଣଙ୍କର ସାଉଣ୍ଡ ବି ଭଲ ରହିବ ହଁ ହଁ ସବୁ ଭଲର ମିଳିବ ଆପଣ ଦେଖନ୍ତୁ କେଉଁଟା ଆପଣଙ୍କୁ ଚଏସ୍ ଲାଗୁଛି ଫାଇଫ୍ ଜି ତ ମଡ଼େଲ୍ ଏବେ ଭିବୋ ଓପୋଟା ସବୁଠୁ ଭଲ ମାନେ ଅଛି ଏବେ ଆଉ ହଁ ରିଅଲମିର ବି ଅଛି ଆମ ପାଖରେ ନାହିଁ ସେମ୍ ନାହିଁ ସେଇଟାର ଯେଉଁ କହୁଛନ୍ତି ଭିବୋଟାର ବି ଭଲ ଅଛି ତା' ଅପେକ୍ଷା ଭିବୋଟା ଆମର ଭଲ ପଡ଼ିବ

ହଁ ରିଅଲମି ଉପରେ ମୁଁ ଏତେ ଗ୍ୟାରେଣ୍ଟି ଦେଇପାରିବିନି କିନ୍ତୁ ଭିବୋ ଉପରେ ଆମର ଗ୍ୟାରେଣ୍ଟି କାହିଁକି ନା ଆମେ ତା'ର ଯାହା ପାର୍ଟସ ଖରାପ ହବ ଆମ ଦୋକାନରେ ଆଣିକି ଆପଣ ସଜାଡ଼ିପାରିବେ ହଁ ବର୍ଷେ ଗ୍ୟାରେଣ୍ଟି ବା ଆପଣଙ୍କର ଯାହା ଖରାପ ହବ ବର୍ଷେ ଭିତେରେ ଆମେ ତା'ର ଇଏ ନବୁ ଦାୟିତ୍ଵ ନା ନା ଏଥିରେ ଆଉ କଟା କଟି ନାହିଁ ଆଉ ଆପଣ ତ ଇ ଏମ୍ ଆଇ ଭାବରେ ଦେବେ ଆଉ ଚାରି ହଜାର ଦିଅନ୍ତୁ ମୁଁ ଆପଣଙ୍କର ବିଲ୍ କରିକି ପ୍ୟାକିଂ କରିଦେଉଛି ଫୋନଟା ଆଉ ହଁ ଫାଇନାଲ୍ ହଁ ହଉ ମୁଁ କାଟିଲି ବିଲ୍ ତା'ହେଲେ